ରୋଷେଇ ଘରେ ଆମେ ରୋଷେଇ କରିଥାଉ ଏବଂ ରୋଷେଇ ଘରେ ଆମେ ବ୍ୟବହାର କରୁଥିବା ବାସନକୁସନ ହେଲା ଥାଳି ଖୁରି ଗିନା ପନିକି ଚାକୁ ଡ୍ରମ୍ ହିଟର୍ ଗ୍ୟାସ କଢ଼େଇ ଇତ୍ୟାଦି ଏବଂ ଆମେ ଥାଳି ଯାହାରେ ଯାହା ଠାରେ ଆମେ ଖାଇଥାଉ ଥାଳି ସେ ଥାଳିକୁ ଆମେ ଭାତ ରୁଟି ଯେଉଁ ଇତ୍ୟାଦି ଜିନିଷ ଆମେ ଥାଳିରେ ଖାଇଥାଉ ତା'ପରେ ଗିନା ଯେଉଁଟା ଗିନାରେ ଆମେ ତୁଣ ଡାଲି ତରକାରୀ ଇତ୍ୟାଦି ଜିନିଷମାନ ଆମେ ଖାଇଥାଉ ଭାତ ଭାତ ରାନ୍ଧିିବା ଆମକୁ ଏକ ଏକ ବଡ଼ ଜାଗାଟେ ଦରକାର ସେଇ ଜାଗା ହେଲା ଇତ୍ୟାଦି ଏବଂ ଏହି ଭାତକୁ ଆମେ ଛାଣିବା ପାଇଁ ହଉ କି ଘାଣ୍ଟିବା ପାଇଁ ଆମକୁ ଏକ ଦରକାର ଯେଉଁଥିରେ ଆମେ ଆମେ ଘାଟିଥାଉ ଭାତକୁ ଏବଂ ସେଇ ତା' ଆମେ ଏକ ଥାଳିରେ ଢାଙ୍କି ଦେଇଥାଉ କାହିଁକିନା ସେଇଟା ବାମ୍ଫ ବାହାରକୁ ଯିବା ପାଇଁ ସେଟା ହୋଇଯାଇଥାଏ ସେଥିରେ ସେଇ ବାମ୍ଫକୁ ଆମେ ଗୋଟେ ଠାରେ ଷ୍ଟୋର୍ କରିବା ପାଇଁ ସେ ଗରମ କେମିତି ଜଲଦି ହବ ସେଥିପାଇଁ ଆମେ ସେ ତାକୁ ଥାଳିରେ ଢାପି ଦେଇଥାଉ ଏବଂ ଯେଉଁଟା ହେଲା ଚାକୁ ଚାକୁରେ ଆମେ ପନିପରିବା କାଟିଥାଉ ଏବଂ ସେ ପନିପରିବାକୁ ଆମେ ତରକାରୀ ହଉ କି ଡାଲି ହଉ ସେଇଥିରେ ଆମେ କଢ଼େଇ ଠାରେ ଆମେ ରାନ୍ଧିଥାଉ ପକାଇ କରି ଏବଂ ସେ ଡ୍ରମ୍ ଡ୍ରମ୍ରେ ଆମେ ପାଣି ଆଣିଥାଉ ଏବଂ ଗରିଆ ଅଛି ଯେଉଁଟଆ ତା'ପରେ ସେ ଗରିଆରେ ଆମେ ବି ପାଣି ରଖିଥାଉ ବାଲ୍ଟିରେ ବି ପାଣି ରଖିଥାଉ ଇତ୍ୟାଦି ଜିନିଷରେ ଆମେ ପାଣି ରଖିଥାଉ ଏବଂ ହଳଦୀ ଡବା ଆସିି ମାନେ ହଳଦୀ ଲୁଣ ଏମିତି ପ୍ରକାର ଇତ୍ୟାଦି ଜିନିଷ ମାନେ ଆମେ ଡାଲି ରାନ୍ଧିବାରେ ହଉ କି ତରକାରୀ ଏମିତି ଇତ୍ୟାଦି ତୁଣ ରାନ୍ଧିବାରେ ବ୍ୟବହାର ହୋଇଥାଏ